ହ୍ୟାଲୋ ରାକେଶ ମୁଁ ମାନବ କହୁଥିଲିରେ ମୁଁ ଥାର୍ଟି ସେଭେନରୁ ମାଲକାନଗିରି ଯାଉଛି ହେଲା ମୁଁ ଥାର୍ଟି ସେଭେନରୁ ମାଲକାନଗିରି ଯାଉଛି ମାଲକାନଗିରିରୁ ମୋଟୁ ଯିବି ହେଲେ ମୁଁ ବୁଝିପାରୁନି ମୁଁ ତ ଲକ୍ଷ୍ମୀ ବସ୍ରେ ଅଛି ମାଲକାନଗିରି ଯିବାକୁ ଗଲେ ମୋର ପାଞ୍ଚଟା ଛଅଟା ହେଇଯିବ ହେଲେ ମୁଁ ସେଇଠୁ ଅଟୋ ମିଳବ କି ମତେ ମୁଁ ମୋଟୁ ଯିବି ଦେଖେ ଯଦି ତୁ କହିବୁ ମୁଁ ହେଲେ ଯିବି ତୋର ଚିହ୍ନା ପରିଚୟ ଅଛି ସେଇଠି ଟିକେ ପଚାରିକି ଦେଖ ମୁଁ ମୋର ଅର୍ଜେଣ୍ଟ ଯିବାର ଅଛି ଯଦି ମୁଁ ଯାଇ ନପାରିବି ହଇରାଣରେ ପଡ଼ିଯିବି ମୋର ରାତି ହେଇଯିବ ହେଲେ ତୁ ଯଦି କହିବୁ ମୁଁ ମାଲକାନଗିରି ଯାଉଛି ମାଲକାନଗିରିରୁ ଅଟୋ ଯିବି ଅଟୋରେ ଯିବି ମିଳିବ ତ ହଉ ଠିକ୍ ଅଛି ହେଲେ ମୁଁ ଯାଉଛି ରଖୁଛି ହେଲେ